ମୋର ପ୍ରଥମ ଉତ୍ପାଦ ସହିତ ବହୁତ କିଛି ଅନୁଭୂତି ରହିଛି ଏବଂ ଏହି ଅନୁଭୂତିଗୁଡ଼ିକ ମୋ ଜୀବନରେ ଅନେକ କିଛି ଶିକ୍ଷା ଦେଇଛି କାହିଁକି ନା ଅନୁଭୂତିରୁ ହିଁ ସକାରାତ୍ମକ ଚିନ୍ତାଧାରା ଆଣିବା ନିହାତି ଜରୁରୀ କାହିଁକି ଯେଉଁ ଉତ୍ପାଦ ଆମ ଜୀବନରେ କିଛି ଶିଖାଇଥାଏ ତାହା ହଉଛି ଅନୁଭୂତି ଏବଂ ଅନୁଭୂତି ଅନୁଭୂତି ଗୋଟେ ଏମିତି ଜିନିଷ ଯେଉଟା ଆମ ଜୀବନକୁ ବେଶ କିଛି ଶିକ୍ଷା ଦେଇଥାଏ ଆମେ କିଛି କିଛି ମୂହୁର୍ତ୍ତ ବିତେଇଥିବା ପରିସ୍ଥିତିକୁ ଅନୁଭୂତି କହନ୍ତି ଏବଂ ସେହି ଅନୁଭୂତିକୁ ମୁଁ ପ୍ରକାଶ କରିବାକୁ ଚାହେଁ ଯେ ଏହି ଯେଉଁ ଶିକ୍ଷା ଲାଭ କରି ଏହା ମୋ ଜୀବନରେ ଅତ୍ୟନ୍ତ ବେଶ ଗୁରୁତ୍ୱପୂର୍ଣ୍ଣ ଏବଂ ବେଶ ମହତ୍ଵପୂର୍ଣ୍ଣ ଏବଂ ଏହାକୁ ମୁଁ ମୋ ହୃଦୟର ସହିତ ସ୍ୱୀକାର କରୁଛି